ଆଜ୍ଞା ଆପଣ ଯେଉଁ ପାର୍ସଲଟା ଦେଇଛନ୍ତି ସେହି ପାର୍ସଲଟା ଚିରା ଜରି ଚିରା ଅଛି ଆଉ ଆପଣ ଆଗକୁ ଯେଉଁ ପାର୍ସଲ ମୋତେ ଦେବେ ଟିକିଏ ଭଲସେ ପାର୍ସଲ କରିକି ଦେବେ ପ୍ୟାକେଜ୍ କରିକି ଦେବେ ଯେମିତି ମୋ ଜିନିଷ କିଛି ନଷ୍ଟ ନ ହୁଏ ହେଲା